ମୁଁ ଯେତେବେଳେ ବଗିଚା ଆରମ୍ଭ କରିଥିଲି ସେତେବେଳେ ମୋତେ ବହୁତ ଖୁସି ଲାଗିଥିଲା ଯାହାକି ମୁଁ ଯାହାଦ୍ଵାରା ମୁଁ ଅଲଗା କୁଆଡ଼େ ନଯାଇ ମୋ ବଗିଚାରେ ସବୁପ୍ରକାର ପନିପରିବା ଲଗାଇ ପାରିବି ଯେମିତି କି ଆଳୁ ବାଇଗଣ ଟମାଟୋ ଶାଗ କୋବି ଭେଣ୍ଡି ଝୁଡ଼ଙ୍ଗ ପୋଟଳ ଭେଣ୍ଡି କଲରା କଖାରୁ ଲେମ୍ବୁ ଗାଜର ବିଟ୍ ସାରୁ ମଟର ଏ ସବୁକିଛି ଆମେ ଏ ସବୁକୁ ବହୁତ ଯତ୍ନର ସହ ଭଲ ଭାବରେ କରିଥାଉ ଯାହାଦ୍ଵାରା ଆମେ ବର୍ଷ ସାରା ପନିପରିବା କିଣି ଥାଉ କିଣି ନଥାଉ ଘର ପାଇଁ ଯେକୌଣସି ପନିପରିବା କିଣିବାକୁ ପଡ଼େ ନାହିଁ ଯାହାଦ୍ଵାରା ଏ ସବୁକିଛି ଅଧିକ ହୁଏ ଆମେ ତାକୁ ବିକ୍ରି କରି ଦେଉ ବିକ୍ରି କରିବା ଦ୍ୱାରା ଯାହା ପଇସା ହୁଏ ଘର ପାଇଁ ଖର୍ଚ୍ଚ କରିବାକୁ ହୋଇଯାଏ ସେଥିପାଇଁ ମୋତେ ବଗିଚା କରିବାକୁ ବହୁତ ଭଲ ଲାଗିଥିଲା ମୁଁ ସବୁବେଳେ ଗଛରେ ଲାଗେ ଗଛକୁ କୋସେ ଗଛରେ ପାଣି ଦିଏ ଓ ଘାସ ବାଛେ ଗଛରେ ସାର ପକାଏ ଏସବୁ କରିବା ଦ୍ଵାରା ମୋ ସମୟ ସରିଯାଏ ଏମିତି ବି ଲୋକମାନେ ୟାତା ଘର ବୁଲିବାକୁ ଯାଆନ୍ତି କିନ୍ତୁ ମୋତେ ସେସବୁ କରିବାକୁ ଭଲ ଲାଗେ ନାହିଁ ସେଥିପାଇଁ ମୁଁ ବଗିଚା କରିବାକୁ ଇଚ୍ଛା ପ୍ରକାଶ କରିଥିଲି ଯେମିତି କି ମୁଁ ନିଜେ ନିଜ କୌଶଳ ମାଧ୍ୟମରେ ମୁଁ ନିଜେ ଛିଡ଼ା ହୋଇପାରିବି ବଗିଚାର ସାଇଡ଼୍ରେ ମୁଁ କିଛି ଫୁଲ ଗଛ ଲଗାଇଥିଲି ଫୁଲ ଗଛ ଲଗାଇବା ଦ୍ଵାରା ମୋତେ ବହୁତ ପ୍ରେରଣା ମିଳିଛି ଠାକୁର ପୂଜା କରିବା ପାଇଁ ଫୁଲ ଆଣିବାକୁ କୁଆଡ଼େ ଯିବାକୁ ପଡ଼େ ନାହିଁ ମୁଁ ଠାକୁରଙ୍କୁ ସବୁବେଳେ ତାଜା ଫୁଲ ଦିଏ ଯେମିତି କି କୁକୁଡ଼ା ମୁକୁଟ ହରଗୌରୀ ଗେଣ୍ଡୁ ଟଗର ମନ୍ଦାର ଏସବୁ କିଛି ଫୁଲ ଫୁଟିଥାଏ ଲୋକମାନେ ଆସି ସବୁଦିନ ଫୁଲ ନେଇଥାନ୍ତି ଓ ମୋତେ ସେଗୁଡ଼ାକ ବହୁତ ଭଲ ଲାଗିଥାଏ ସବୁ ଫୁଲ ଫୁଟି ଥାଏ ଅଧିକ ଫୁଲ ଫୁଟିବା ବେଳେ ମୋତେ ଫଟୋ ଉଠାଇବାକୁ ବହୁତ ଭଲ ଲାଗେ